ପାଠ ପଢ଼ିଲାବେଳେ ମୁଁ ଚିନ୍ତା କରିଥିଲି ମୁଁ ଜଣେ ଶିକ୍ଷକ ହେବି ମୁଁ ଜଣେ

କିନ୍ତୁ ମୋର ଭାଗ୍ୟରେ ଯାହା ଥିଲା ମୋତେ ଶିକ୍ଷକତା ଚାକିରି ମିଳିଲା ହେଲେ ଶିକ୍ଷକତା ଚାକିରି ପାଇ ସାରିଲା ପରେ ମୁଁ ସେଥିରେ ଭାରି ଖୁସି ଥିଲି ଆଉ ମନେ ମନେ ବି ଭାବିଥିଲି ମୁଁ ୟା ତ ଭାବିଥିଲି ଯେ ମୁଁ ଜଣେ ଶିକ୍ଷକ ହେବି ବୋଲି ଭାବିଥିଲି

କାରଣ ମୁଁ ନିଜେ ପାଠ ପଢ଼ିଛି ଶିକ୍ଷକ ମୋତେ ପାଠ ପଢ଼େଇଛନ୍ତି ପ୍ରଥମେ ମୁଁ ମୋର ଆଦର୍ଶ ପ୍ରଥମେ ସେମାନେ ଶିକ୍ଷକ ହେଉଛନ୍ତି ମୋର ଆଦର୍ଶ ମୁଁ ସବୁବେଳେ ଭାବେ

ତେଣୁ ସିଏ ଆମର ଜୀବନକୁ ତିଆରି କରନ୍ତି ସିଏ ହେଉଛନ୍ତି ଆମର ଜ୍ଞାନଦାତା ତେଣୁ ଯେତେବେଳେ ମୁଁ ଚାକିରି କଲି ଯାହା ହେଉ ମୁଁ ଭାବିଲି ଯାହା ହେଉ ମୋତେ ଏଇ ଶିକ୍ଷକ ଚାକିରିଟି ମିଳିଯାଇଛି

ସବୁ ଛାତ୍ରଛାତ୍ରୀ ମାନଙ୍କୁ ମୁଁ ପାଇକିରି ବହୁତ ଖୁସି ହେଇଥିଲି ମୋ ସାଙ୍ଗସାଥି ମୋ କଲିଗ୍ସମାନଙ୍କ ସବୁ ମୁଁ ପାଇଥିଲି ମୋ ସହକର୍ମୀମାନେ ଖୁବ୍ ଭଲ ଥିଲେ

ମୋର ବିଭିନ୍ନ କାମରେ ସେମାନେ ମୋତେ ସାହାଯ୍ୟ କରନ୍ତି ବିଭିନ୍ନ କାମରେ ବିଭିନ୍ନ ଯେକୌଣସି ସ୍କୁଲ କାମ ହେଉ

ଆଉ ଆଜି ସେଇ ସାଙ୍ଗମାନଙ୍କ କଥା ମୋର ବହୁତ ମନେ ପଡ଼ୁଛି ମୋର ଛାତ୍ରଛାତ୍ରୀ ମାନଙ୍କ କଥା ମନେ ପଡ଼ୁଛି